ହ୍ୟାଲୋ କ'ଣ ମମତା ହଁ ହଁ କହ ହଁ ଭଲ ଅଛି ଭଲ ଅଛିନ୍ତ ଆଉ ହଁ ରହିଛି ଚାକିରି ଗୋଟେ କରିକି କିଛି ଲାଭ ହଉନି କି ଏଠି କମ୍ ପଇସା ପାଇଲେ ପରିବାର ବି ଚଳେଇ ହେଉନି କିଛି ନାହିଁ ଦିନଟେ ଖାଇଲେ ଦିନଟେ ନାହିଁ ଏମିତି କ'ଣ ଜୀବନ ଆଉ କ'ଣ ଚାଲିଛି ଆଉ

ହଁ ସାଙ୍ଗ କହ ସମୟ ନଥିଲା ଆଉ କ'ଣ କହିଥାନ୍ତି

କ'ଣ କ'ଣ ଭୁଲ ଆଉ କ'ଣ ସମସ୍ତେ ପରିବାର ଚଳାଉଛୁ ଚାକିରି ଗୋଟେ ଭଲଟେ ମିଳୁନାହିଁ କିଛି ନାହିଁ ହଁ ମୁଁ ଟିକେ ତୋ ଭଳିଆ ବ୍ୟବସାୟ କରିବା ପାଇଁ ଚାହୁଁଛି ଆଉ ହଁ ପରା ସେଇଟା ତ ଭାବୁଚି ତୋ ଭଳିଆ ଟିକେ ବୋଲି ଭାବୁଛି କେତେ ଆଉ ପର ଅଧୀନରେ ଖଟିବି

କେଉଁ ଦୋକାନ ହେଲେ ଭଲ ହେବ ଟିକେ କହିଲୁ

ହଁ ସେଇଟା କରିବି ତା'ହେଲେ ତୁ କହୁଛୁ ବୋଲେ ଆଉ ଲୋକ ମାନେ ଆସିବେ ତ ମାନେ ଆସିବେ ତ ଲୋକ ମାନେ

ତୋ ଦୋକାନ ପାଖରେ କରିବି ବୋଲି ଭାବୁଛି ଚାକିରି ପଇସା କିଛି ବି ହେଉନି ଲୋ କିଛି ବି କାହାକୁ ସାର୍ଟ୍ଟେ ପ୍ୟାଣ୍ଟ ବି କିଣିହେଉନାହିଁ ଘରେ ଏକା ସେ ଟଙ୍କା

ହଁ ସେୟା ହିଁ ଭାବୁଛି କରିବି ଆଉ ତୋ ବ୍ୟବସାୟ କେମିତି କ'ଣ ଚାଲିଛି ହଁ ବଢ଼ିଆ ତା'ହେଲେ ତୋର ପରିବାର ଠିକ୍ ଚାଲିଛି ତା'ହେଲେ ଆଉ ପଇସାପତ୍ର ଟିକେ ରଖିଥିବୁ ତା'ହେଲେ ଆଉ

ହଁ ହଁ ପନିପରିବା କେଉଁଠୁ କିଣାକିଣି କରୁଛୁ ଆଣୁଛୁ ଆଣୁଛୁ କେଉଁଠୁ ତା'ର ତୋର ବଢ଼ିଆ ଚାଲିଛି ଆଉ ପଇସାପତ୍ର ଭଲ କରିଦେବା ଆରମ୍ଭ କରିଦେବା କରିବୁ ତ ହଁ ହଉ ଠିକ୍ ଅଛି ଠିକ୍ ଅଛି ହଉ ରଖ